ନମସ୍କାର ମୁଁ ଦିପ୍ତିଶ୍ରୀ

କହିବାକୁ ଚାହୁଁଛି ପାଣିକୁ ଫିଲ୍ଟରରେ ଶୁଦ୍ଧ କରିବା ପାଇଁ ବିଭିନ୍ନ ଉପାୟ ଅନୁସରଣ କରନ୍ତି ବିଭିନ୍ନ ଉପାୟ ରହିଛି ଯାହାଫଳରେ ବିଭିନ୍ନ ଉପାୟକୁ ଅବଲମ୍ବନା କରି ଆମେ ପାଣିକୁ ଫିଲ୍ଟର ସାହାଯ୍ୟରେ ଶୁଦ୍ଧ କରି ସେହି ପାଣିକୁ ସେବନ କରିଥାଉ ପାଣି ସେବନ ସମୟରେ ଶୁଦ୍ଧ ପାଣି ଆବଶ୍ୟକ ହୋଇଥାଏ ଶୁଦ୍ଧ ପାଣିପାନ କରିବା ପାଇଁ ହେଲେ ଆମକୁ ଫିଲ୍ଟର ଆବଶ୍ୟକ ପଡ଼ିଥାଏ କିନ୍ତୁ ଆମେ କୌଣସି ଫିଲ୍ଟରର ସାହାଯ୍ୟ ନ ନେଇପାରି କିମ୍ବା କୌଣସି ସମସ୍ତଙ୍କ ଘରେ ସମାନ ସୁବିଧା ସୁଯୋଗ ନଥାଏ ଯାହାଫଳରେ ବ୍ୟକ୍ତି ଘରୋଇ ଉପଚାର ଉପାୟରେ କରି ନିଜ ପରିବାରକୁ ନିରୋଗ ରଖିବା ପାଇଁ ଅନେକ ବିପଦରୁ ମୁକ୍ତି ରଖିବା ପାଇଁ ସମ୍ପୂର୍ଣ୍ଣ ଠିକ୍ ରଖିବା ପାଇଁ ସ୍ୱାସ୍ଥ୍ୟ ସବୁ କିଛିକୁ ଠିକ୍ କରିବା ପାଇଁ ହେଲେ ଆମକୁ ଘରୋଇ ଉପଚାର ଉପାୟ ମଧ୍ୟ ଅବଲମ୍ବନ କରିବାକୁ ପଡ଼ିଥାଏ ଆମ ପାଇଁ ପ୍ରଥମେ ଦେଖ୍ମା କୌଣସି ଗୋଟିଏ ପାଣି ଯଦି ଖରାପ ଅଛି ସେ ପାଣିକୁ ଫିଲ୍ଟର ରଖ୍ବାର୍ କେ ହେଲେ ଆମକୁ ପହଲା ଗୋଟେ ପାତ୍ର ନେଇ ସେଥିରେ ସେଇ ପାଣିକୁ ନେବାକେ ପଡ଼୍ବା ଏବଂ ଘରୋଇ ଉପାୟରେ କହିବାକୁ ଗଲେ ପ୍ରଥମେ ଆଗକାଳରେ ତ ଲୋକେ ନଦୀରୁ ଆଣି ପାଣିକୁ ବାଲି କୂଅ ଖୋଲି ଯେନ୍ ଆମକୁ ସେ ବାଲି କୂଅ ଗଲୁ ବାଲି କୂଅ ଖୋଲି ଖୋଲି ସେହି କୂଅରୁ କପଡ଼ାକୁ ଦେଇ ପାଣିକୁ ଛାଣି ପାଣି ପିଉଥିଲି ଏବେ ଆଜିକାଲି ସମୟରେ ଲୋକେ ଘରେ ଘରେ ଫିଲ୍ଟରର ବ୍ୟବସ୍ଥା କରିଦେଲେଣି କିନ୍ତୁ ସମସ୍ତଙ୍କର ସମାନ ତ ସୁବିଧା ନଥାଏ ନା ସେଥିପାଇଁ ସେ ଫିଲ୍ଟର ପାଣି ପିଇବା ପାଇଁ ସକ୍ଷମ ହୋଇନଥାନ୍ତି ସେଥିପାଇଁ ଘରୋଇ ଉପାୟ ହେଉଛି ଆମେ ପ୍ରଥମେ ଗୋଟିଏ ମାଠିଆ କିମ୍ବା ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଗୋଟିଏ କନାକୁ ଶୁଦ୍ଧ କନାକୁ ଧୋଇ ସେ ତାକୁ ସେଇ ଗୋଟିଏ ପାତ୍ରରୁ ଆଉ ଗୋଟିଏ ପାତ୍ରକୁ ପରିବର୍ତ୍ତନ କରିବା ମାନେ ଆଉ ଗୋଟିଏ ଖୋଳା ପାତ୍ର ନେଇ ସେଇ ପୂର୍ଣ୍ଣ ପାତ୍ର ଠାରେ ଗୋଟିଏ କପଡ଼ା ପକାଇ ଆଉ ଗୋଟିଏ ଖୋଲା ପାତ୍ରରେ ରଖିବା ଯାହାଫଳରେ କପଡ଼ା ଦ୍ୱାରା ପାଣି ଟାଣି ଆଣି ସେହି ପାତ୍ରରେ ରହିବ ଏବଂ ସେଇ ଶୁଦ୍ଧ ପାଣିକୁ ସେବନ ମଧ୍ୟ କରିପାରିବା ଆଉ ମଧ୍ୟ ରହିଛି ପାଣିକୁ ଘରୋଇ ଫିଲ୍ଟର କେ ହେଲେ ପାଣିକୁ ଫୁଟାଇ ଗରମ କରି ମଧ୍ୟ ଆମେ ଛାଣି ପିଇପାରିବା ସେଥିରେ ଯେଉଁ ଡକ୍ଟରଙ୍କ ପରାମର୍ଶ ନେଇ କୌଣସି ଯେଉଁ ମେଡ଼ିସିନ ମିଳିଥାଏ ତାହା ମଧ୍ୟ ବ୍ୟବହାର କରି ସେହି ପାଣିକୁ ହେଇପାରିବା ଏବଂ ଘରେ ଯଦି କୂଅ ଅଛି ସେଥିରେ ଯଦି ଦୂଷିତ ହେଉଛି ପାଣି ସେଇ ପାଣିକୁ କ'ଣ କରିବା ନା ସେଇ ପାଣିରେ ବ୍ଲିଚିଙ୍ଗ ପାଉଡ଼ର ପକାଇ ସେହି ପାଣିକୁ ଶୁଦ୍ଧ କରି ସେହି ପାଣିକୁ ଆଣି ଘରେ ଢାଙ୍କି ଶୁଦ୍ଧ ଭାବରେ ରଖିପାନ କରିବ ଯାହାଫଳରେ ମଣିଷ ଏବଂ ତା ପରିବାର ସମସ୍ତେ ସୁସ୍ଥ ନିରୋଗ ରହିବା ନିତ୍ୟାନ୍ତ ଆବଶ୍ୟକ କୌଣସି ମଧ୍ୟ ବିପଦ କୌଣସି ଅସୁବିଧା ହୋଇନଥାଏ ଯାହାଫଳରେ ଶୁଦ୍ଧ ଜଳ ମଧ୍ୟ ଗ୍ରହଣ କରିପାରିଥାଉ ଶୁଦ୍ଧ ଜଳ ସମସ୍ତେ ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ସେଥିପାଇଁ ତ ସରକାର ମଧ୍ୟ ସମସ୍ତଙ୍କ ଘରକୁ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରିଛନ୍ତି ଯାହାଫଳରେ ପ୍ରତ୍ୟେକ ଘରେ ଘରେ ଗୋଟିଏ ଗୋଟିଏ ପାଣିର କଳ ବ୍ୟବସ୍ଥା କରାଯାଇଛି ସମସ୍ତ ନାରୀ ସମସ୍ତ ଲୋକେ ପାଣି ଶୁଦ୍ଧ ପାଣି ଗ୍ରହଣ କରିପାରୁଛନ୍ତି ଏବଂ ଆଗରୁ ଯେଉଁ ନଳ ନଳ ଏ ପାଣି ଜମି ରହିଯାଇଥିଲା ସେଇ ପାଣିକୁ ଶୁଦ୍ଧ କରି ମଧ୍ୟ ନୂତନ ଭାବରେ ପରିଷ୍କାର କରୁଛନ୍ତି ଏବଂ ଘରେ ଘରେ ଶୌଚାଳୟ ମଧ୍ୟ ଦେଇଛନ୍ତି ଯାହାଫଳରେ ରାସ୍ତା ରାସ୍ତାର ପାଣି ପୋଖରୀକୁ ଯାଉଥିଲା ସେଇ ପାଣି କ'ଣ ଥିଲା ସେଇ ପାଣି ମିଶି ଯେଉଁ ବର୍ଷା ସମୟରେ ରାସ୍ତାରେ ଲୋକେ ପରିଶ୍ରା ମଳ ତ୍ୟାଗ କରୁଥିଲେ ସେଇ ଆବର୍ଜନା ପାଣି ଯାଇ ନଦୀନାଳରେ ପଡ଼ୁଥିଲା ଓ ସେଇ ପାଣିକୁ ଲୋକେ ଆଣି ପିଉଥିଲେ ଯାହାଫଳରେ ରୋଗ ହେବାର ଅନେକ କାରଣ ଥାଏ ଏବଂ ଏବେ କ'ଣ ହେଉଛିି ନା ଲୋକେ ଘରେ ଘରେ ସରକାରଙ୍କ ସୁରକ୍ଷାରୁ ପାଣିର ବ୍ୟବସ୍ଥା ପାଇପାରିଲେଣି ଏବଂ ଶୌଚାଳୟ ମଧ୍ୟ ଯାହାଫଳରେ ରାସ୍ତାରେ ମଧ୍ୟ ଆଉ ଆବର୍ଜନା ହଉ ନାହିଁ ଏବଂ ସମସ୍ତେ ସଠିକ୍ ଭାବରେ ସୁରକ୍ଷାରେ ଏବଂ ସୁସ୍ଥ ରହିପାରୁଛନ୍ତି